ହ୍ୟାଲୋ

ନମସ୍କାର୍ କିଛି ନାଇଁ କାଁ ବଲୁଥିଲେ କହୁନ୍ ହଁ ସିଲାବସ୍ ବେଲେ ତମର୍ଟା ବହୁତଟେ ସବଜେକ୍ଟ୍ର ସିଲାବସ୍ ମାନେ ରହିରୁହା ଯାଇଛେ ତ କିଛି ସିଏ ଏକ୍ସଟ୍ରା ଏକ୍ସଟ୍ରା କ୍ଲାସ୍ ମାନେ ନେମା ଷ୍ଟାର୍ଟ୍ କରିଦେମା ଯେନଥି ଇମାନକର୍ ଗେମ୍ ଗେମ୍ ସିଙ୍ଗିଂ ଏନ୍ତା ଟାଇପ୍ର ଜିନିଷ୍ ମାନେ ରହୁଛେ ସେଥି ଆମେ କ୍ଲାସ୍ କରମା ହଁ ଆଉ ଯେ ଆଉ ହାୟର୍ କ୍ଲାସ୍ ମାନକର୍ଟା ମାନେ ସଣ୍ଡେରେ ଗୋଟେ ଗୋଟେ ଭଲସେ ଏକ୍ ଦୁଇ ଘଣ୍ଟା ମାନେ କ୍ଲାସ୍ ନେବାକେ ପଡ଼ବା ହେଟା ହାୟର୍ ନେତ ହାୟର୍ କ୍ଲାସ୍ ବାଲେକର୍ ବହୁତ୍ ପ୍ରୋବ୍ଲେମ୍ ହେବା ସଣ୍ଡେରେ ହେନ୍ତା କରମା ଆରୁ ଇ ଯେନ୍ ଆମର୍ ଟାଇମ୍ ଟେବୁଲ୍ ଚେଞ୍ଜ୍ ମିଟିଂଟେ କରମା ଚିଟର୍ ମାନକର୍ ସବୁ ଆର୍ ଟାଇମ୍ରେ ହଁ ସିନିୟର୍ ମାନକୁଁ ବି କହେମା କି ସେମାନେ ସବୁ ଠିକ୍ ଟାଇମ୍ରେ ଆଏବେ ହଁ ଯେନ୍ ଜିନିଷଟା କିନ୍ତୁ ବେଶୀ ଅଛେ ଯେନ୍ତା ଗେମ୍ ସିଙ୍ଗିଂ ମୋର୍ ହିସାବରେ ସବୁ ସବୁ ସବୁ କ୍ଲାସ୍ର ତାମାନେ ଏଭ୍ରିଡ଼େ ଗୋଟେ ଏକ୍ସଟ୍ରା ଜିନିଷଟେ ରହିଯାଉଛେ ଓ ବେଶୀକିରି ବେଶୀ କରି ମ୍ୟାଥ୍ ସାଇନ୍ସ୍ ଆର୍ ଇଂଲିଶ୍ ଯେନଟା କି ହେତି ବି ଡବଲ୍ କରମା ହାୟର୍ କ୍ଲାସ୍ ମାନକୁଁ ତ ସାଇନ୍ସ୍ ବି ସବୁ ଦେଖବାକେ ପଡ଼ବା ହଁ ମିଟିଂଟେ ବସାମା ଟାଇମ୍ ଟେବୁଲ୍ ଯେନ୍ ସିନିୟର୍ ମାନକଁର୍ କ୍ଲାସ୍ ଅଛେ ମ୍ୟାଥ୍ ସାଇନ୍ସ୍ ଇଂଲିଶ୍ ପଢ଼ାମା ବାକି କେନେ ବି ସିଲାବସ୍ ରହିଯଉଛେ ବେଲେ ସେଟା ବି କ୍ଲାସ୍ କରମା ହଁ ବାଧ୍ୟ ଆର୍ ଯେନ୍ ଯେନ୍ ଟିଚର୍ ମାନେ ବି ପଢ଼ଉଛନ୍ ତାକଁର୍ ଯେନ୍ ଛୁଟି ନିକରି ଯଉଛନ୍ ସେଟା ବି କମ୍ କରବାକେ ପଡ଼ବା ଟିଚର୍ ମାନେ ଯଦି ଛୁଟି ନେଲେ ବଲେ ସିଲାବସ୍ ଗ୍ୟାରେଣ୍ଟି ରହେବା ଟିଚର୍ ମାନେକେ ଛୁଟି ନାଇଁମିଲେ ବେଶୀକରି ତା'ପରେ ଯେନ୍ ଯେନ୍ ସିଲାବସ୍ ମାନେ ଅଛେ ସେଟା ସବୁ ହେମାନେ କମ୍ପ୍ଲିଟ୍ କରବେ ତା'ପରେ ତାଙ୍କର ଯେନ୍ ଛୁଟି କହିବେ ବେଶୀ ବହୁତ୍ ହେଲେ ସାଧା ସାଧା ଦିନକେ ଭଲ୍ ନାଇଁ ଲାଗବାର୍ ଛୁଟି ନେଲେ ଇଟା ନାଇଁହୁଏ ଯଦି ଛୁଆ ମାନଙ୍କର୍ ସିଲାବସ୍ ବାଧ୍ୟ ପଢ଼ାବାକେ ପଡ଼ବା ଛୁଆ ଜଦି ସିଲାବସ୍ ଜଗଲେ ଛୁଆମାନେ କାଁ ବଲବେ ଏଗଜାମ୍ରେ ବାଧ୍ୟ ହେଟା ପଡ଼ବା ହଉ ହଉ